ଆଜି ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟା ହେଉଛି ଚାଷ ଜମି ନଦୀ କୃଷକମାନେ ବହୁତ ଅସୁବିଧା ହେଉଛନ୍ତି ପାଣି ପାଉନାହାନ୍ତି ଭଲସେ ଆମର ଜଙ୍ଗଲକୁ ଜଙ୍ଗଲ କାଟିବାର ବହୁତ ଅସୁବିଧା ମାନେ ପାଣି ପାଇଁ ବହୁତ ଅସୁବିଧା ହେଉଛି କୃଷକମାନେ ବହୁତ କଷ୍ଟ ପାଉଛନ୍ତି ନାଇଁ ନ ଥିବା କାମ ପାଇଁ କୃଷକ ବେଶି କଷ୍ଟ ପାଉଛନ୍ତି ଚାଷଜମି ପାଇଁ ବହୁତ ଅସୁବିଧା ହେଉଛି ନାଳନର୍ଦ୍ଦମା ପାଣି ଟୋଟାଲ ଶୁଖିଯାଉଛି ପାଣି ନଦୀ ନାଳ ବନ୍ଧ କିମ୍ବା କୂଅରେ ବହୁତ ପାଣି ଶୁଖିଯାଉଛି ଜଙ୍ଗଲ କାଟିବାରୁ ବି ବହୁତ ଅସୁବିଧା ହେଉଛି ଠିକ୍ ଭାବରେ ବର୍ଷା ବି ହେଉ ନାଇଁ ହଁ ବର୍ଷା ପାଇଁ ବହୁତ ଅସୁବିଧା ଜଙ୍ଗଲ ବି ଜଙ୍ଗଲ ବି ବେଶି କାଟି ଦିଆଯାଉଛି ପାଣି ଟୋଟାଲ ହେଉନି କୃଷକମାନେ ବହୁତ ମାନେ ସୁଇସାଇଡ଼୍ ବି କ କରିଦେଉଛନ୍ତି ପାଣି ପାଇଁ ଯେଉଁ ତାଙ୍କର ସଫ ସଫଳ ବି ଠିକ୍ ହେଉନି ଜଙ୍ଗଲ ବେଶି ଜଙ୍ଗଲ ଜଙ୍ଗଲ ଦ୍ୱାରା କିଛି କାମ ହେଉନି କୃଷକ କୃଷକମାନେ ବହୁତ ମାନେ ବହୁତ କଷ୍ଟ ପାଉଛନ୍ତି ଧାନ ଫସଲମାନେ କିଛି ହେଉ ନାଇଁ ପାଣି ପାଇଁ ବହୁତ ଅସୁବିଧା ଏମିତି ବର୍ଷା ବି କିଛି ହେଉ ନାଇଁ ନା ନଦୀନାଳ ସବୁ ଶୁଖିଯାଉଛି ସବୁ ପାଣି ପାଇଁ ବହୁତ ଅସୁବିଧା ହେଲାଣି ଆଉ ଚାଷ ଜମି ବି ଠିକ୍ସେ ଭଲସେ ଫସଲ ବି ହେଉନାହାନ୍ତି ସେଥିପାଇଁ କୃଷକମାନେ ବହୁତ ସୁଇସାଇଡ଼୍ କରି ଏମିତି ହେଲେଣି ବହୁତ କଷ୍ଟ ପାଇଲେଣି ହଁ ଚାଷ ଜମି ଏ ଠିକ୍ ହେଲେ କୃଷକମାନେ ବହୁତ ଖୁସିରେ ରହିବେ ହଁ